ଯଦି ମୋର ବନ୍ଧୁ କିମ୍ବା ପରିବାର କ୍ରୀଡ଼ାରେ ପ୍ରଶିକ୍ଷଣ ନବାକୁ ଚାହୁଁଚନ୍ ବୋଲେ ମୁଇଁ କ୍ରୀଡ଼ା ବିଭାଗ ଅଧିକାରୀଙ୍କ ସହ ସାକ୍ଷାତ କରି ସବୁ କଥାର ବୁଝିବି ବୁଝିବି ଏବଂ ଲାଭ ଉଠେଇବି